ମୋ ମତରେ ଯଦି ପଶୁମାନଙ୍କୁ ଯେତେବେଳେ ତାଙ୍କର କ'ଣ ପ୍ରକ୍ରିୟାକରଣ କେନ୍ଦ୍ରକୁ ନେଉଛନ୍ତି ସେମାନେ ସାଧାରଣତଃ ଯଦି ଭେଟେନାରୀମାନେେ ଯେଉଁମାନେ ରହିଲେ ପଶୁ ଡାକ୍ତରମାନେ ଯଦି ତାଙ୍କର ସରକାରଙ୍କ ତରଫରୁ ସେମାନେ ଗାଁମାନଙ୍କୁ ଆସନ୍ତେ ନିର୍ଦ୍ଦିଷ୍ଟ ଗାଁମାନଙ୍କୁ ତାଙ୍କର ଗୋଟେ ହେଲ୍ପଲାଇନ୍ ନମ୍ବର୍ ରୁହନ୍ତା ଯଦିକି ଲୋକମାନେ ଯେମିତି ଯାହାର ଉଦାହରଣ ମନଙ୍କର ଶହେ ଆଠେ ଆମ୍ବୁଲାନ୍ସ୍ ଯେମିତି ମାନେ ମଣିଷମାନଙ୍କ ପାଇଁ ହେଉଛି ସେମିତି ପଶୁମାନଙ୍କ ପାଇଁ ଗୋଟେ ଟୋଲ୍ ଫ୍ରି ନମ୍ବର ରୁହନ୍ତା ତ ରହିବା ସହିତ ମାନେ ସେମାନେ କ'ଣ କି ଯଦି ଯାହାର ଦେହ ଖରାପ ହୁଏ ପଶୁମାନଙ୍କର ସେମାନେ ସାଧାରଣତଃ ତାଙ୍କୁ କଣ୍ଟ୍ରାକ୍ଟ କରିପାରିବେ ସେମାନେ ନିର୍ଦ୍ୱନ୍ଦ୍ୱରେ ଆସିପାରିବେ କିନ୍ତୁ ବର୍ତ୍ତମାନ ଏବେ ଯେଉଁମାନେ ଡକ୍ଟରମାନଙ୍କର ଅଭାବ ହେତୁ ସେମାନେ ଯେଉଁ ଆସିପାରୁନାହାନ୍ତି ଗାଁମାନଙ୍କୁ ଲୋକମାନେ ସାଧାରଣତଃ ତାଙ୍କୁ ନେଇକି ଯିବାକୁ ପଡ଼ୁଛି ସେମାନେ ନବା ସମୟରେ ସେମାନଙ୍କୁ କ'ଣ କି ସେମାନେ ଚାଲିଚାଲି ଯାଉଛନ୍ତି ତ ପାଖାପାଖି ସବୁ ତ ନାହିଁନା ସେ ମିନିମମ୍ ତିନି କିଲୋମିଟର ଚାରି କିଲୋମିଟର ଗାଁ ଠାରୁ ଗୋଟେ ଦିନର ସମୟ ତାଙ୍କର ନଷ୍ଟ ହେଉଛି ସେମାନଙ୍କୁ ପରିଶ୍ରମ ମଧ୍ୟ ହେଉଛି ଗାଈ ଗୋରୁମାନେ ମଧ୍ୟ ବହୁତ ହଇରାଣର ଅସୁବିଧା ହେଉଛନ୍ତି ଏଥିପାଇଁ ଏସବୁର ବ୍ୟବସ୍ଥା କରିବା ଦରକାର ଯେମିତି ମଣିଷମାନଙ୍କର କରାହଉଛି ସେହିପରି ଭାବେ ସେମାନଙ୍କର କଲେ ବହୁତ ଭଲ ହବ ଆଉ ଯେଉଁଠି ବି ଧରନ୍ତୁ ସେମାନେ କ'ଣ କି ମାନେ ସେଇଟା କ'ଣ ବିଭିନ୍ନ ସେଠି ମାନେ କେନ୍ଦ୍ରର ବହୁତ ମାନେ କ'ଣ କି ନିର୍ଦ୍ଦିଷ୍ଟ ଗୋଟେ ଏରିଆରେ ବହୁତ ସେବା କେନ୍ଦ୍ର ରଖିବା ଦରକାର ସେ ମନ ଧରନ୍ତୁ ଆପଣଙ୍କର ଗୋଟେ ମାନେ କୋଡ଼ିଏ କିଲୋମିଟର ରେଡ଼ିୟସରେ ଗୋଟେ କ'ଣ ପ୍ରକ୍ରିୟାକରଣ କେନ୍ଦ୍ର ସେଠିକି ବହୁତ ବହୁତ ଗାଈଗୋରୁ ଅଛନ୍ତି ଯେଉଁଠିକି ତାଙ୍କର କ'ଣ କି ସେ ଯେଉଁଠି ରହୁଚନ୍ତି ଯେଉଁଠି ସେବା ଦେଉଛନ୍ତି ମେଡ଼ିକାଲ୍ ଯେଉଁଟା ଆକ୍ଚୁଆଲି ତାଙ୍କର ପ୍ରକୃତରେ ବି ଭେଣ୍ଟିଲେସନର ସୁବିଧା ନାହିଁ ସବୁ ତାଙ୍କର ଘର ଡୋର୍ ମଧ୍ୟ ବନ୍ଦ ସାଧାରଣ ରହୁଛି ଅପରିଷ୍କାର ରହୁଛି ସେଥିପାଇଁ ଗାଈଗୋରୁମାନେ ବହୁତ ଅସୁବିଧା ହଉଛନ୍ତି ଯେଉଁମାନେ ତାଙ୍କୁ ନେଇକି ଯାଉଛନ୍ତି କୃଷକମାନେ ସେ ବି ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି